ନିଜ ନିଜ ଭିତରେ ଗ୍ରାମ ଭିତରେ ଖେଳିବା ଦ୍ଵାରା ନିଜର ଏକତା ବଢ଼ିଥାଏ ଏବଂ ସେ ଏକତା କେମିତି ବଜେଇ ରଖିବେ ସେମାନେ ସେଥିପାଇଁ କିନା ବିଭିନ୍ନ ପ୍ରକାର ଖେଳକୁ ଆୟୋଜନ କରିଥାନ୍ତି ଏବଂ ଆମେ ବି ମାନେ ଖେଳିବାକୁ ଯାଇଛୁ ବିଭିନ୍ନ ଗାଁକୁ ଯାଇ ଖେଳିକି ଆସିଛୁ ଏବଂ ସେ ଗାଁରେ କେତେ ଲୋକ ଅଛନ୍ତି କେମତି ଆମର ବନ୍ଧୁବାନ୍ଧବ ସମ୍ପର୍କ ଏମତି ଖେଳରେ ବନ୍ଧୁବାନ୍ଧବ ସମ୍ପର୍କ ମଧ୍ୟ ହେଇ ଯାଇଥାଏ ଯେଉଁଥିରେ କି ଆମେ କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ଯାଇଥିଲୁ ଝିଙ୍କିରିଆ ବ୍ରହ୍ମପୁର ସେ ଗାଁରେ ଆମର ବହୁତ ସାଙ୍ଗମାନେ ଯେମତି ଏତେ ଘନିଷ୍ଠ ହେଇଗଲେ ସିଏ ଆମ ଘରୁକୁ ଆସୁଛନ୍ତି ଆମେ ତାଙ୍କ ଘରୁକୁ ଯାଉଛୁ ଏବଂ ବିଭିନ୍ନ ଖେଳ ଗୁଡ଼ିକ ହବା ଦ୍ଵାରା ପ୍ରତିଯୋଗିତା ହବା ଦ୍ୱାରା କିଏ ଭଲ ଖେଳୁଛି ତାକୁ ବି ଆମେ ବାଛି ପାରୁଛୁ ସେ ବାଛିବା ଦ୍ଵାରା ସେମାନଙ୍କୁ କେମିତି ଇମ୍ପୃଭମେଣ୍ଟ କରାହବ ତାକୁ ବି ଆମେ ବିଭିନ୍ନ ଲୋକଙ୍କଠୁ ସାହାଯ୍ୟ ଆଦାୟ କରିକିନା ତାଙ୍କୁ ଖେଳିବା ପାଇଁକିନା ବାହାରକୁ ଛଡ଼ା ଯାଉଛି କିଛି ଲୋକ ଗରିବ ଲୋକମାନେ ଭଲ ଖେଳି ମଧ୍ୟ ସେମାନେ କିଛି ଖେଳରେ ସେମାନେ ଉନ୍ନତି କରି ପାରୁନାହାଁନ୍ତି ଏଇଟା ଆମର ଯେତେ ଅଛନ୍ତି ସରପଞ୍ଚମାନେ ସବୁ ଏକାଠି ହେଇକିନା ଏ ସବୁ ପ୍ରତିଯୋଗିତା କରିବା ଉଚିତ ଏଭଳି ଏ ଖେଳ ବର୍ତ୍ତମାନ ଆଗୁରୁ କବାଡ଼ି ଖେଳ କ୍ରିକେଟ ଖେଳ ଫୁଟୁବଲ ଖେଳ ହକି ଖେଳ ସବୁ ପ୍ରକାର ହଉଥିଲା ବର୍ତ୍ତମାନ ଖେଳ ବ ଆସ୍ତେ ଆସ୍ତେ ଲୋପ ପାଇବାକୁ ଯାଉଛି ଆମ ଓଡ଼ିଶା ଦେଶରୁ